ଓଡ଼ିଶାର ପୁରୀ ଜଗନ୍ନାଥ ଧାମ ଚାରିଧାମ ଭିତରେ ଗୋଟିଏ ଧାମ ହେଉଛି ପୁରୀ ଧାମ ଆମର ସେଠି ପୁରୀରେ ଜଗନ୍ନାଥ ବୋଲି ମହାପ୍ରଭୁ ଅଛନ୍ତି ତାଙ୍କର ହେଉଛି ବଡ଼ ପର୍ବ ହେଉଛି ରଥଯାତ୍ରା ଦେଶ ବିଦେଶରୁ ସମସ୍ତେ ବହୁତ ଭକ୍ତ ସମସ୍ତେ ବି ଆସନ୍ତି ରଥଯାତ୍ରା ଦେଖିବା ପାଇଁ ଲକ୍ଷ ଲକ୍ଷ ଭକ୍ତ ହୁଅନ୍ତି ବହୁ ଆନନ୍ଦରେ ବହୁ ଭାବବିହ୍ୱଳରେ ସେଠି ରଥଯାତ୍ରା ଆମର ପାଳନ ହଏ ଆମ ଦେଶ ସହିତ ଆମ ରାଜ୍ୟ ସହିତ ବାହାର ଦେଶ ବି ଭକ୍ତମାନେ ସବୁ ଆସନ୍ତି ଆମ ଓଡ଼ିଶାର ବଡ଼ ଠାକୁର ବୋଲି କହିଲେ ସେ ଜଗନ୍ନାଥଙ୍କୁ ବୁଝାଏ ଆମର ବାର ପୁନେଇ ତେରବାର ସେଠି ବି ଆମର ସବୁ ପ୍ରକାର ପର୍ବପାଳନ ପାଳନ ହଏ ତାଙ୍କର ବି ସୁନାବେସ ବି ହୁଏ ରଥଯାତ୍ରା ପରେ ପରେ ଆମର ସୁନାବେସ ବି ହୁଏ ତା ସହିତ ଅନ୍ୟାନ୍ୟ ପର୍ବ ବି ପାଳନ ହେଇଥାଏ